ଦୌଡ଼ିବା ଦ୍ୱାରା ଆମର ଦେହ ସୁସ୍ଥ ରହିଥାଏ ଏବଂ ହଜମ ପ୍ରକ୍ରିୟା ମଧ୍ୟ ଭଲ ଚାଲିଥାଏ ଦୌଡ଼ିବା ଦ୍ୱାରା ଆମ ଦୈନନ୍ଦିନ ଜୀବନରେ ଆମେ ଯେଉଁ କାର୍ଯ୍ୟ କରିଥାଉ ତା ଧିହରେ ବଳ ବି ମଧ୍ୟ ପାଇଥାଉ ଦୌଡ଼ିବାକୁ ଦୌଡ଼ିବା ଆମର ଦୈନିକ ଜୀବନରେ ବହୁତ ଉପକାର କରିଥାଏ ସେଥିପାଇଁ ଆମ ଦୈନନ୍ଦିନ ଜୀବନରେ ଆମେ ଦୌଡ଼ିବାର ବହୁତ ଉପକାର ହେଇଥାଏ